ହଁ ଆମ ଘରେ ପରିବାପତ୍ର ସବୁ ଲଗାଯାଏ ଆମେ ବାହାରୁ କେବେ ପରିବା କିଣୁ ନାହିଁ ଯେମିତିକି ପ ପରିବା ଭିତରେ ଏ ବାଇଗଣ ଆଳୁ କୋବି କୋବି ଟମାଟର୍ ଆଦି ଇତ୍ୟାଦି ଇତ୍ୟାଦି ଆମ ଘରକୁ କେବେ ପରିବା କିଣାଯାଇନି କେବେ ବି ଆମେ ଆଜି ପର୍ଯ୍ୟନ୍ତ କିଣା ପରିବା ଖାଉନି କାରଣ ଆମ ବାଡ଼ିରେ ଆମେ ଗଛ ସବୁ ଲଗେଇଥାଉ ପରିବା ଗଛ ଲଗେଇ ସାରିବା ପରେ ତା' ଦେହରେ ସାରଫାର ଦେଇକି ଆମେ ତାକୁ ବଢ଼େଇଥାଉ ତା' ଦେହରେ ଯେଉଁ ଫଳ ବାହାରେ ସେଇଟା ଆମେ ଘରେ ସବୁ ଖାଇଥାଉ ଆମ ଘରୁ ପରିବା ବିକ୍ରି ବି କରାଯାଏନି ଆମ ଘରେ ଆମେ ବସିକି ଖାଇଥାଉ ତା' ତା' ଛଡ଼ା ଆମେ ଘରେ ଭୁଷଙ୍ଗଗଛ ପୁଦିନା ପତ୍ର ଗଛ ଧନିଆଗଛ ଲେମ୍ବୁଗଛ ଲଙ୍କାଗଛ ଆଦି ଲଗେଇଥାଉ ଆମର ଯେମିତି କଞ୍ଚାଲଙ୍କା କେହି ଖାଇବାବେଳେ କ ରାଗ ନ ହେଇଥିଲେ ଖାଇବାଟା ଆମେ କଞ୍ଚାଲଙ୍କା ଚକଡ଼ିକି ଖାଇଥାଉ ତ ଆମ ସେଥିପାଇଁ ଆମ ଘରେ କେବେବି କଞ୍ଚାଲଙ୍କା ବି କିଣା ଯାଇନି ଆଉ ଲେମ୍ବୁ କାହାର ଦେହ ଭଲ ନାହିଁ କେହିର ମୁଣ୍ଡ ବୁଲଉଛି ସେଥିପାଇଁ ଆମେ ଯେଉଁ ଲେମ୍ବୁ ସର୍ବତ ପାଣି କରି ପିଉଥାଉ ସେଥିପାଇଁ ବି ଆମର ଲେମ୍ବୁ କେବେ ଘରେ କିଣାଯାଏନି ତା'ପରେ ଧନିଆପତ୍ର ଆମର ଖାଇବାରେ ବାସ୍ନା ହେବାପାଇଁ ଆଉ ଟେଷ୍ଟ୍ ଲାଗିବାପାଇଁ ଆମେ ଧନିଆପତ୍ର ପକେଇଥାଉ ଧନିଆପତ୍ର ପକେଇଲେ ଖାଇବାର ଟେଷ୍ଟ୍ଟା ବଢ଼ିଯାଇଥାଏ ସେଥିପାଇଁ ଆମର କେବେବି ଧନିଆପତ୍ର ଆଜି ପର୍ଯ୍ୟନ୍ତ କିଣା ଯାଇ ନାହିଁ